ପାଠ ସାଠ ପଢ଼ିକି ତ ବେକାର ହେଇ ବୁଲୁଛନ୍ତି ପାଠ ସାଠ ପଢ଼ିକି କ'ଣ କରିବେ ସେଥିପାଇଁ ସରକାର କ'ଣ ଗୋଟେ କରିବା ନିହାତି ଆବଶ୍ୟକତା ରହିଛି ସରକାର ଯଦି ନ କରିବେ କିଛି ତ କ'ଣ ରହିବ ପାଠ ପଢ଼ିକି ଯଦି ବେକାର ହେଇକି ବୁଲିବ କାହା ଘରେ ମୂଲ ଲାଗିବେ ସେଥିରେ ପାଠ ପଢ଼ିକି ଲାଭ କ'ଣ ବେକାରୀ ସମସ୍ୟା ବହୁତ ଗୁଡ଼ାକ ବଢ଼ିଚାଲିଛି ନା ସେଥିର ପାଠ ପଢ଼ିକି ସବୁ ବେକାର ହେଇକି ବୁଲୁଛନ୍ତି